ମୁଁ ଦଶ ରୁ ଏକ କୋଟି ସଂଖ୍ୟା ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସାତ ହଜାର ବାର ହଜାର କୋଡ଼ିଏ ହଜାର କୋଡ଼ିଏ ତିରିଶି ହଜାର ପଚାଶ ପଞ୍ଚାଅଶୀ ହଜାର ଦଶ